ଆମ ପରିବାର ଗୋଟିଏ ଗରିବ ଶ୍ରେଣୀର ପରିବାର ଆମ ପରିବାରେ ବାପା ଚାଷ କରନ୍ତି ଚାଷରୁ ଯାହା ମିଳେ ଆମେ ସେଥିରେ ଚଳିଥାଉ ମୋ ବ୍ୟତୀତ ଆମ ଘରେ ଗୋଟିଏ ଭାଇ ଏବଂ ଦୁଇଟି ଭଉଣୀ ଅଛନ୍ତି ମୋ ଭାଇ ଭଉଣୀ ଯେତେବେଳେ କଲେଜରେ ପାଠପଢ଼ିଲେ ଆମ ଘରେ ଆର୍ଥିକ ସମସ୍ୟା ଦେଖାଗଲା ଏହି ସମସ୍ୟା ଫଳରେ ମୋ ଭାଇ ଭଉଣୀ କଲେଜରେ ପାଠପଢ଼ି ପାରିଲେ ନାହିଁ କିମ୍ବା ମୁଁ ବି ପାଠପଢ଼ି ପାରିଲିନାହିଁ ବାପାଙ୍କୁ ସାହାଯ୍ୟ କରିବାପାଇଁ ମୁଁ ଟେଲରିଂ କାମ କଲି ଏବଂ ଟେଲରିଂ କାମ କରିବା ଫଳରେ ମୋ ହାତରୁ ଦୁଇପଇସା ହେଲା ଯାହାଫଳରେ ମୋ ଭାଇ ଭଉଣୀମାନେ କଲେଜ ପାଠପଢ଼ି ପାରିଲେ ମୋ ଜୀବନରେ ଘଟିଥିବା ଖରାପ ସମୟକୁ ମୁଁ ଏହିପରି ଭାବରେ ପରିଚାଳନା କରିଥିଲି